ମୁଁ ଗୋଟେ ଗ୍ୟାସ କିଣିଥିଲି ତରବରରେ ମାନେ ଖାଇକି ଅଫିସ ଯିବେ ପିଲାମାନେ ପାଠ ପଢ଼ିବାକୁ ଯିବେ ସେଥିପାଇଁ ମୁଁ ଗ୍ୟାସରେ ବହୁତ ଉପକାର ପାଉଛି ସାଙ୍ଗେ ସାଙ୍ଗେ ସବୁ ହୋଇଯାଉଛି ଚାଓମିନ ମ୍ୟାଗି ସବୁ ହୋଇଯାଉଛି ଚୁଲିରେ କ'ଣ ଜାଳ କାଠ ଯାଳିକି ସେମାନଙ୍କୁ ଦେଇ ହେଉନଥିଲା ଗ୍ୟାସରେ ମୁଁ ବହୁତ ଉପକାର ପାଉଛି